ମୁଇଁ ଯେନ୍ ଡ୍ରେସ ଆନିଛେଁ ତ ସେଟା ବହୁତ ଭଲ ଲାଗୁଛେ କାରଣ କଲର୍ଟା ବି ବଢ଼ିଆଁ ଅଛେ କାହିଁକିନା ୱାଇଟ୍ କଲର୍ ଅଛେ ଯାହାକି ମୁଇଁ ପାର୍ଟିକେ କି ମନ୍ଦିର୍କେ ପିନ୍ଧି ଗଲେ ମୋର ସାଙ୍ଗ୍ମାନେ ବହୁତ ପସନ୍ଦ କରୁଛନ୍ କାହିଁକିନା ସେ କଲର୍ ବି ଭଲ ଅଛେ କପଡ଼ା ବି ସ୍ମୁଥ ଅଛେ ଯାହା ଫଳରେ କି ସମସ୍ତେ କୋଉ ଦୁକାନରୁ କିଣିଛୁ ବୋଲି ସମସ୍ତେ ମୋତେ ପଚାରୁଛନ୍ତି ଏବଂ ସେମିତି ପ୍ରକାର ଡ୍ରେସ କିଣିବା ପାଇଁ ସମସ୍ତେ ଇଚ୍ଛୁକ ମଧ୍ୟ ଅଛନ୍ତି ଏହି ଡ୍ରେସକୁ ପିନ୍ଧି ମୁଁ ବହୁତ ଖୁସି ଅଛି କାରଣ ଯେମିତି କପଡ଼ା ସ୍ମୁଥ ଲାଗୁଛି ସେମିତି ରଙ୍ଗ ବି ସୁନ୍ଦର ଅଛି ସେଥିପାଇଁ ମତେ ଏହି ଡ୍ରେସଟି ବହୁତ ପସନ୍ଦ ଲାଗୁଛି